କେଉଁ ମୋଡ଼େଲ୍ ନେବେ କହୁନାହାନ୍ତି ମୋଡ଼େଲ୍ ନାଁ କହୁନାହାନ୍ତି ନାଇଁ ଭିବୋ ୱାଇ ଟ୍ଵେଣ୍ଟି ଟୁ ଅଛି ମାନେ ବାର ହଜାର ପଡ଼ିବ ଚାରି ଜି ବି ଅଛି ଶହେ ଅଠେଇଶ ଜି ବି ଷ୍ଟୋରେଜ୍ ଅଛି ଜଲ୍ଦି ଚାର୍ଜିଂ ହେବ ବଡ ଡିସ୍ପ୍ଲେ ଅଛି ଡିସ୍ପ୍ଲେ ଭଲ ଅଛି କ୍ୟାମେରା ଭଲ ଅଛି ହଁ ରେଡ଼୍ମି ନାଇନ୍ ଏ ପ୍ରାଇମ୍ ଅଛି ନୋଟ୍ ଟେନ୍ ଅଛି ଆଉ ଓପୋର ଓପୋର ଅଛି ଏ ଟ୍ଵେଣ୍ଟି ଟୁ ଅଛି ଚାରି ଜି ବି ଷ୍ଟୋରେଜ୍ କ୍ୟାମେରା ରହିବ ପଚାଶ ଆଗ ପଚାଶ ରହିବ ସେଲ୍ଫି କ୍ୟାମେରା ରହିବ ଷୋହଳ ବାକିର ଭିବୋ ୱାଇ ଭିବୋ ୱାଇ ଥାର୍ଟୀ ଫାଇଭ୍ ନେଉନାହାନ୍ତି ଆଗ ପଡ଼ିବ ପଚାଶ ପଛ ପଡ଼ିବ ଷୋହଳ ଅଠର ହଜାର ପଡ଼ିବ ଆପଣଙ୍କୁ ତା'ହେଲେ ଭିବୋ ୱାଇ ସିକ୍ସ ଭିବୋ ୱାଇ ସିକ୍ସଟିନ୍ ନିଅନ୍ତୁ ପଡ଼ିବ ଆପଣଙ୍କୁ ବାର ହଜାର ପାଞ୍ଚ ଶହ ପଡ଼ିବ ପଛ ରହିବ ଚଉରାଳିଶ ରହିବ ଆଗଟା ରହିବ ବାର ସେଲ୍ଫୀ କ୍ୟାମେରା ଡିସ୍କାଉଣ୍ଟ୍ରେ ଆପଣଙ୍କୁ ବାଜାଜ୍ କାର୍ଡ୍ କରିବାକୁ ପଡ଼ିବ ଇଏମ୍ଆଇରେ ନେଲେ ଆପଣଙ୍କୁ ପଡ଼ିବ ଫାଷ୍ଟ୍ ଦେବେ ଚାରି ହଜାର ପାଞ୍ଚ ଶହ ଦେବେ ଯେତିକିବେଳେ ଫୋନ୍ ନେବେ ତା'ପରେ ମାସକୁ ମାସ ଆପଣଙ୍କ ଆକାଉଣ୍ଟ୍ରୁ କଟାଯିବ ଅଠରଶହ ଅଠର ଅଠରଶହ ଲେଖା କଟାଯିବ ମାସକୁ ଯଦି ନେବେ ଭିବୋ ୱାଇ ଥାର୍ଟୀ ଫାଇଭ୍ଟା ଯଦି ନେବେ ଆପଣ ଯଦି ଇଏମ୍ଆଇରେ ନେବେ ତା'ହେଲେ ଦଶ ହଜାର ଉପରକୁ ଫୋନ୍ ନେବାକୁ ପଡ଼ିବ ଯଦି ଦଶ ହଜାର ତଳକୁ ନେବେ ତା'ହେଲେ ଇ ଏମ୍ ଆଇ ହେବନି ଇଏମ୍ଆଇରେ ଖାଲି ଭିବୋ ଓପୋ ମଡେଲ୍ ଦୁଇଟା ମୋଡ଼େଲ୍ ମିଳିବ ସାମ୍ସଙ୍ଗ୍ ମଡେଲ୍ ଏଇ ତିନିଟା ମୋଡ଼େଲ୍ ଆଉ ରେଡ଼୍ମି ଫେଡ଼୍ମି କିଛି ମିଳିବନି ଭିବୋ ୱାଇ ଥାର୍ଟୀ ଫାଇଭ୍ ନେବେ ଭିବୋ ୱାଇ ଥାର୍ଟୀ ଫାଇଭ୍ ନେବେ ଆଉ ଆପଣଙ୍କ କାର୍ଡ୍ ଅଛି ଆପଣଙ୍କ ଆଧାର୍ କାର୍ଡ ଫଟୋ ଲାଗିବ ହଁ ହଉ ଆସନ୍ତୁ